ଲକଡାଉନରେ ମୁଁ ବହୁତ ଗୁଡ଼ିଏ ଜିନିଷ ବନାଇ ଥିଲି ଚେଷ୍ଟା ବି କରିଥିଲି ବହୁତ ଗୁଡ଼ିଏ ଜିନିଷ ବନାଇବାକୁ ଲକଡାଉନରେ କା କାହିଁକି ନା ଲକଡାଉନରେ କାହାର କିଛି ବି ମାନେ କାମ ନଥିଲା ସବୁ ଆମେ ଘର ଲୋକ ଆମେ ସବୁ ଘରର ପ୍ରତ୍ୟେକ ସଦସ୍ୟ ଆମେ ଘର ଭିତରେ ହିଁ ଥିଲୁ ତ ଘରେ ବସି ବସି ବହୁତ ବୋର ବି ହଉଥିଲୁ ସେଥିପାଇଁ ଆମେ କିଛି ନୂଆ ଜିନିଷ ରୋଷେଇ କରିକି ଖାଇବାକୁ ଆମେ ଚେଷ୍ଟା କରୁଥିଲୁ ବହୁତ ଗୁଡ଼ାଏ ଜିନିଷ ବି ବନାଇଛୁ ଯେମିତିକି ଆମେ ପ୍ରାୟ ଭାତ ବନାଇ ଥାଉ ତ ଭାତ ପ୍ରାୟ ବନାଇ ଥିଲ ସେ ଭାତଟା ଯେଉଁ ବଳିଯିବା କିଛି ଭାତକୁ ଆମେ ସେଥିରେ ଆମେ ତାକୁ ପିଆଜ ଟମାଟୋ ଲଙ୍କା ସବୁ ଦେଇକି ସେଥିରେ ଗୋଟେ ଆଇଟମ୍ ଆମେ ବନାଇ ଦଉ ତ ସିଏ ଗୋଟେ ସିଏ ତା'ର ବହୁତ ସ୍ୱାଦ ହେଇ ସ୍ୱାଦ ତା'ର ଅଧିକା ହୋଇଥାଏ ତ ମୁଁ ଖାଇବାକୁ ବହୁତ ଭଲ ଲାଗିଲା ପ୍ରାୟ ଆମେ ବହୁତ ଗୁଡ଼ାଏ ଜିନିଷ ବନାଇଛୁ ଲକଡାଉନରେ ଯେମିତିକି ଆମକୁ ଆଜି ଖରା ଖରାବେଳେ ଆମେ ଖାଇକି ଆମେ ବିଶ୍ରାମ ନେଇଥିବୁ ବିଶ୍ରାମ ନେଇକି ଉଠିଲା ପରେ ଆମକୁ କ'ଣ ଆଜି ଖାଇବାକୁ ଇଚ୍ଛା ହେଲା ଧରିନିଅ ଗୁପଚୁପ ଚାଟ୍ ଏସବୁ ଜିନିଷ ଖାଇବାକୁ ଇଚ୍ଛା ହେଲା ତ ଆମେ ସେ ସେଗୁଡ଼ାକ ବି ବନାଇକି ଖାଉ ବହୁତ ସ୍ୱାଦ ଥାଏ ସେଥିରେ ଆଉ ଘରଲୋକ ବି ପ୍ରାୟ ଖୁସି ହୁଅନ୍ତି ଆଉ ତ ବସିକି ଘରେ ବସି ବସି ବିରକ୍ତ ହବା ଅପେକ୍ଷା ଯାହାବି ଜିନିଷ କିଛି ବନାଇକି ଖାଇଲେ ତ ଆମକୁ ଖୁସି ଲାଗିଥାଏ ଆନନ୍ଦ ଲାଗିଥାଏ ତ ଏମିତି ପ୍ରାୟ ଜିନିଷ ବନାଇଛୁ ଗୁପଚୁପ ଚାଟ ଚପ୍ ସମୋସା ପ୍ରାୟ ଜିନିଷ ବନାଇକି ଆମେ ଖାଇଛୁ ହ ତ ବହୁତ ଗୁଡ଼େ ଜିନିଷ ନୂଆ ନୂଆ ଆଇଟମ୍ ବି ବନାଇବାକୁ ବି ଚେଷ୍ଟା କରଛୁ ପ୍ରାୟ ପ୍ରାୟ ଚିକେନର ଚିକେନର ବହୁତ ସାରା ଆଇଟମ୍ ଯେମିତିକି ଚିକେନ ଚିକେନ ତନ୍ଦୁୁରୀ ଚିକେନ କଷା ଚିକେନ ଫ୍ରାଏ ଏମିତି ବହୁତ ଗୁଡ଼ିଏ ଜିନିଷ ଚିକେନରେ ବି ବହୁତ ଗୁଡ଼ାଏ ଜିନିଷ ବନାଇବାକୁ ଚେଷ୍ଟା କରିଛି ଆଉ ବନାଇକି ବି ଆମେ ଘର ଲୋକମାନଙ୍କୁ ଦେଇଛି ତ ସେମାନେ ବି ଖାଇକି ବହୁତ ଖୁସି ହେଇଛନ୍ତି ମାଛର ବେସର ମାଛ ଭଜା ମାଛର ବି ବହୁତ ଗୁଡ଼ାଏ ଜିନିଷ ବନାଇଛୁ ଆଳୁ ଆଳୁକୁ ନେଇକି ଆଳୁର ତରକାରୀ ଆଳୁର ଭଜା ଆଳୁର ଚପ୍ ଆଳୁକୁ ନେଇକି ବହୁତ ଗୁଡ଼ିଏ ଜିନିଷ ବି ବନାଇଛୁ ହଁ ତ ବହୁତ ଗୁଡ଼ା ଜିନିଷ ଚେଷ୍ଟା କରୁଛୁ ଲକଡାଉନରେ ବନାଇବା ପାଇଁ ଆଉ ବନାଇକି ଖାଇକି ବହୁତ ସମସ୍ତେ ବହୁତ ଖୁସି ବି ହେଇଛନ୍ତି ହଁ ଏମିତିକି ଆଜି ଭାତ ଭାତରେ କେତେବେଳେ ଭାତ ବି ବନାଇ ଦିଏ ସେଇ ଚାଉଳରେ କେତେବେଳେ କ୍ଷୀରି ବି ବନାଇ ଦିଏ ସବୁବେଳେ ଭାତଟା ଖାଇ ଖାଇ ଖାଇ ଖାଇ ବିରକ୍ତି ଲାଗିଲି ବା କ'ଣ କରିବ ସେ ସେଇ ଚାଉଳରେ ଆମେ କ୍ଷୀର ବି ବନାଇଦବା ତ ସେଥିରେ ଚିନି ପକାଇଦେଲ କ୍ଷୀର ପକାଇଦେଲ ସେ ପକାଇକି ଗୋଟେ କ୍ଷିରୀ ଗୋଟେ କ୍ଷୀରି ହେଇଗଲା ସେ ଗୋଟେ ଆଇଟମ୍ ହେଇଗଲା ତ ଭାତ ହେଇଗଲା ତା ସହିତ ଆଉ ଚାଉଳରେ ମୁଁ କ୍ଷିରୀ ବି ବନାଇ ଦିଏ ତ ଲକଡାଉନରେ ଘରେ ବସିକି ଖାଲି ସେଇ ଜିନିଷ ପୁରୁଣା ଜିନିଷ ଖାଇ ଖାଇ ବିରକ୍ତ ହବା ଅପେକ୍ଷା ଗୋଟେ କିଛି ନୂଆଁ ତ ଆମେ ଚେଷ୍ଟା କରିବା ନା ତ ମୁଁ ବହୁତ ଗୁଡ଼ିଏ ନୂଆ ଜିନିଷ ଚେଷ୍ଟା କରିଛି ଆଉ ଖାଇଛି ଆଉ ଅନ୍ୟମାନଙ୍କୁ ଖାଇବାକୁ ବି ଦେଇଛି ଲକଡାଉନରେ ତ ପ୍ରାୟ ପ୍ରାୟ ଲୋକମାନେ ଲୋକମାନେ ବହୁତ ବହୁତ ହଇରାଣ ବି ହଉଥିଲେ ଘରେ ବସି ବସି ବିରକ୍ତ ବି ହେଉଥିଲେ ତ ଲକଡାଉନରେ ବହୁତ ଗୁଡ଼ାଏ ଜିନିଷ ଏମିତିକି ବନା ହେଇଛି ତ ଚେଷ୍ଟା ବି କରିଥିଲି ଆଉ ସବୁ ଖାଇକି ବି ଖୁସି ହେଇଛନ୍ତି ତ ବହୁତ କିଛି ଚେଷ୍ଟା କରଛି ଖାଇବା ଜିନିଷ ଆଉ ସବୁପ୍ରକାର ସବୁ ସବୁ ପ୍ରକାର ପରିବା ମିଶାଇକି ସେଇଟା ଆମେ ଗୋଟେ ଫ୍ରାଏ ରାଇସ୍ ଭଳିଆ କରଛୁ ସେଇଟା ବିି ହେଲେ ବହୁତ ବଢ଼ିଆ ହେଇଥିଲା ସବୁ ପ୍ରକାର ପରିବା କାଟିକି ସବୁରେ ଗୋଟେ ସବୁ ପ୍ରକାର ପରିବା ମିଶାଇକି ସେଠି ଗୋଟେ ଭଜା ବି କରିଥିଲୁ ତ ଆମେ ସବୁବେଳେ ଆଳୁ ନହେଲେ ବାଇଗଣ ଆଳୁ ନହେଲେ ପୋଟଳ ଏମିତି ପ୍ରାୟ ଭଜା କରିଥାନ୍ତି ତ ଆମେ ଯଦି ଲକଡାଉନରେ ଥିଲୁ ଆମେ ଭାବିଲୁ ଚାଲ କିଛି ନୂଆ କିଛି ଚେଷ୍ଟା କରିବା ତ ଆମେ ସବୁ ପ୍ରକାରର ପରିବା ମିଶାଇକି ଆମେ ଗୋଟେ ଭଜା ବନାଇଥିଲୁ ସେ ହେଲେ ବଢ଼ିଆ ବହୁତ ଭଲ ଟେଷ୍ଟ ଥିଲା ତା'ର ବି ତ ସମସ୍ତେ ଖାଇକି ବହୁତ ଖୁସି ହେଇଥିଲେ ସେଇଟା ବି ଗୋଟେ ଭଲ ଥିଲା ଚାଉଳରେ ତ ଆମେ ସେଇଟା କ୍ଷୀରି ବି ବନାଇଥିଲୁ ତା'ର ବି ଭଲ ଟେଷ୍ଟ ଥିଲା ଆମେ ସବୁବେଳେ ପ୍ରାୟ ପ୍ରାୟ ସମସ୍ତଙ୍କର ଜୀବନରେ ମାନେ ସମସ୍ତ ପରିଶ୍ରମ ସମସ୍ତେ ସମ କାର୍ଯ୍ୟ କାର୍ଯ୍ୟ ବ୍ୟସ୍ତତା ସମସ୍ତେ ରହିଥାନ୍ତି ଲକଡାଉନ ପୂର୍ବରୁ ସମସ୍ତେ କାର୍ଯ୍ୟ ବ୍ୟସ୍ତତା ରହିଥାନ୍ତି ଯିଏ ଯାହା କାର୍ଯ୍ୟରେ ଲିପ୍ତ ରହିଥାନ୍ତି ତର ତରରେ ରୋଷେଇ କରିଦିଅ ଖାଇଦିଅ ପ୍ୟାକିଂ କରିଦିଅ ଟିଫିନ ନେଇକି ଚାଲିଯିଅ ତ ଗୋଟେ ଲକଡାଉନ ଏମିତି ଗୋଟେ ହେଲା ଲକଡାଉନରେ ସମସ୍ତେ ଘରେ ବସିକି ବୋର ହେଇଗଲେ ଯେହେତୁ କାର୍ଯ୍ୟଲିିପ୍ତ ଥିଲେ କାର୍ଯ୍ୟରୁ ଫୁୁରସତ ନଥିଲା ଏବେ ଲକଡ଼ାଉନରେ କାର୍ଯ୍ୟରୁ ଫୁୁରସତ ମିଳିଲା ଫୁୁରସତ ମିଳିଲା ପରେ ସେମାନେ କ'ଣ କଲେ ସମସ୍ତେ ଘରେ ବସିଲେ ଘରେ ବସି ବସି ଯେଉଁ ଯେଉଁ ଆମେ ବିଜୟ ବିରକ୍ତ ହଉଥିଲୁ ଆମେ ସବୁ ନୂଆ ଜିନିଷ ବନାଇକି ଖାଇବାକୁ ଚେଷ୍ଟା କଲୁ ତ ଆମେ ପ୍ରାୟ ଆମକୁ ସମୟକୁ ହଉ ନଥିଲା ଯେହେତୁ ଆମେ କାର୍ଯ୍ୟରେ ଲିପ୍ତ ରହୁଥିଲୁ ତ ଆମକୁ ବନାଇବା ପାଇଁ ବି ଟାଇମ ମିଳୁନଥିଲା ଯେତେବେଳେ ଆମକୁ ସମୟ ମିଳିଲା ଲକଡାଉନରେ ତ ସେତେବେଳେ ଆମେ ବହୁତ ଗୁଡ଼ିଏ ଜିନିଷ ବନାଇକି ଖାଇଲୁ ବହୁତ ଗୁଡ଼େ ଜିନିଷ ଚେଷ୍ଟା କଲୁ ଚେଷ୍ଟାରେ ବି ଆମେ ଖୁସି ବି ପାଇଲୁ ଆଉ ବହୁତ ଆନନ୍ଦିତ ବି ହେଲୁ ଆଉ ସମସ୍ତେ ସମସ୍ତେ ବି ଖାଇକି ଖୁସି ହେଲେ ଆମେ ବହୁତ ଗୁଡ଼ାଏ ଜିନିଷ ବନାଇଛୁ ଯେମିତିକି ଅଟାରେ ଗୁଲୁଗୁଲା ବନାଇଛୁ କାର୍ଯ୍ୟ କାର୍ଯ୍ୟ ପୂର୍ବରୁ କାର୍ଯ୍ୟଲିିପ୍ତ ସମୟରେ କାହାକୁ ଇ ଅଟାରେ ଏଗୁଡ଼ାକ ସବୁ କାମ କରିବା ପାଇଁ କାହାକୁ ସମୟ ଅଛି ସମୟ ନାହିଁ କାହାକୁ କିନ୍ତୁ ଲକଡାଉନ ଏମିତି ଗୋଟେ ସମୟ ପଡ଼ିଲା ସମସ୍ତଙ୍କର ସମସ୍ତଙ୍କୁ ଫୁୁରସତ ମିଳିଲା ତ ଆମେ ଅଟୋରେ ବି ଗୋଟେ କିଛି ଜିନିଷ ବନାଇ ଦେଇଛୁ ତ ସମସ୍ତେ ଖୁସି ଥିଲେ ଆଉ ଖାଇକି ବି ଆନନ୍ଦିତ ହେଲେ